ଆପଣ ଫ୍ରିଜ୍ ମେକାନିକ୍ କହୁଛନ୍ତି ଆମ ଫ୍ରିଜ୍ ଏଇ ଦୁଇ ଦିନ ହେବ ଖରାପ ହୋଇଯାଇଛି ମୁଁ ଦୀପିକା ଜେନା ଆମ ଘର ବୈତରଣୀ ରୋଡ଼୍ ଆମେ ତ ଜାଣିନୁ ବୋଲି ଆପଣଙ୍କୁ କଲ୍ କରିଛୁ ନା ଫ୍ରିଜ୍ ଥଣ୍ଡା ହେଉନି

ଆଗରୁ ଆପଣ ଥରେ ଆସି ସଜାଡ଼ି ଥିଲେ ପୁଣି ବି ଏଥର ଖରାପ ହୋଇଯାଇଛି ଆମେ ତ ବହୁତ ହଇରାଣ ହେଉଛୁ ଏଇ ଦୁଇ ଦିନ ହେବ ଖରାପ ହୋଇଯାଇଛି ତଥାପି ଏତେ ହଇରାଣ ଆଉ ଆପଣ ନହେଲେ କହୁନାହାନ୍ତି ଆଡ଼୍ରେସ୍ଟା ଆମେ ନେଇଯିବୁ କେତେ କ'ଣ ପଡ଼ିବ କେତେ କ'ଣ ରେଟ୍ କହୁନାହାନ୍ତି ସେହି ଅନୁସାରେ ପଇସା ସିନା ନେଇକି ଯାଇଥିବୁ ଆଚ୍ଛା ନୂଆ ଫ୍ରିଜ୍ କିଣିଲେ କେତେ ପଡ଼ିବ ଏବେ କେଉଁ କମ୍ପାନୀ ଭଲ ପଡୁଛି କେତେ ରେଟ୍ ଏତେ ସାରା ତ ପଇସା ନାହିଁ ଆମ ପାଖରେ ଆମେ ଚାଁହୁଛୁ ସେ ପୁରୁଣା ଫ୍ରିଜ୍କୁ ସଜାଡ଼ିକି ଆଉ ଥରେ ଚଲାଇବୁ